ଯେହେତୁ ଆମେ ଓଡ଼ିଆ ଆମର ବାର ମାସରେ ତେର ପର୍ବ ହୋଇଥାଏ ଆମେ ସେହି ତେର ପର୍ବରେ ବିଭିନ୍ନ ପ୍ରକାର ପିଠା ପଣା କରିଥାଉ ସବୁ ପର୍ବ ପର୍ବାଣିରେ ଏକ ପ୍ରକାର ପିଠାପଣା ହୋଇନଥାଏ କି ଖାଦ୍ୟ ରନ୍ଧା ଯାଇ ନଥାଏ କିନ୍ତୁ ଆମେ ସବୁବେଳେ ସବୁ ପରମ୍ପରା ଆମେ ପାଳନ କରିଥାଉ ଯେହେତୁ ଆମେ ଓଡ଼ିଆ ସେଇ ସେଇ ପରମ୍ପରା ମାନେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୋଇଥାଏ ଆମେ ତାକୁ କରିଥାଉ ହେଲେ ଅନ୍ୟ ସଂସ୍କୃତିର ଅଛି ଯେମିତି ପଞ୍ଜାବୀ ମାନେ ରୋଟି ଖାଆନ୍ତି ଆମେ ମଧ୍ୟ ରୁଟି କରିକି ମଧ୍ୟ ଖାଇଥାଉ ଯେମିତି ଆମେ ପ୍ରଥମେ ଗହମକୁ ଧୋଇକି ଶୁଖେଇକି ତାକୁ କଳରେ ପିଷିକି ଚୁନା କରିଥାଉ ସେହି ଚୁନାକୁ ଆମେ ଆଣି ଚଲା ସାହାଯ୍ୟରେ ଚଳାଇ ସେଥିରୁ ତାକୁ ତାକୁ ପାଣି ଲୁଣ ଦେଇ ଚକଟି ଥାଉ ଏହା ପରେ ତାକୁ ରୁଟି ପ୍ରସ୍ତୁତ କରିଥାଉ ତା'ପରେ ସେଇ ରୁଟିକୁ ଆମେ ମଧ୍ୟ ଖାଇଥାଉ

ତାଙ୍କର ସେ ସବୁବେଳେ ମାଂସାହାରୀ କିନ୍ତୁ ଆମେ ଓଡ଼ିଆ ଯେହେତୁ ଆମେ ସବୁବେଳେ ଶାକାହାରୀ ଖାଦ୍ୟ ହିଁ ଖାଇଥାଉ ପ୍ରାୟତଃ